ମୁଁ ଇଲେକ୍ଟ୍ରିକ୍ ବାଲା କହୁଛି ହଁ ୱାରିଙ୍ଗ କ'ଣ ତମ ସମାନ ପତ୍ର ସବୁ ଜୋଗାଡ଼ିକି ରଖିଥାଅ ହଁ ତୁମର ଘର କେତେ ଲାଗିବ ତାହା ଦେଖିକିରି ମାପଚୁପ କରି କରିବା ଆଉ

ମୁଁ ଘରେ ଗଲେ ଦେଖିକି କରିବା ଆଉ ରଖିଲି ହୁଁ ହୁଁ ଆଉ ଦେଖ ତୁମେ କେତେଟା ଘର କରିବ କି